ହ୍ୟାଲୋ ଆପଣ ସାହୁ ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି ଆମେ ମୁଁ କାଳିଆ ଜୟଶ୍ରୀ ଧିର କହୁଛି ଗଲାବର୍ଷ ଆମେ ଯେଉଁ କାର୍ରେ ଯାଇଥିଲୁ ଏବର୍ଷ ମଧ୍ୟ ସେଇ କାର୍ରେ ଯିବାପାଇଁ ଚାହୁଁଛୁ ଆପଣ ସେଇ କାର୍କୁ ବୁକ୍ କରାଇଦିଅନ୍ତୁ